ଯଦି ଆମେ କିଛି ପଶୁକୁ ଭଲ ଜାତିରେ କିମ୍ବା ଭଲ ଭାବରେ ଚିହ୍ନଟ କରିବାକୁ ଗଲେ ଆମେ ତା'ର ସବୁପ୍ରକାର ପରୀକ୍ଷା ନିରୀକ୍ଷା କରିବା ଦ୍ୱାରା ତାକୁ ଆମେ ଭଲ ଭାବରେ ଚିହ୍ନଟ କରିପାରିବା ଓ ତାହା ସେ ସେହି ଭାବରେ ଜାଣିପାରିବା ଯେ ସେ କେମିତି ଓ କେଉଁ ଭାବରେ ଲୋକଙ୍କ ସହିତ ମିଶିପାରୁଛି କାରଣ କେତେକ ଜାତିର ପଶୁ ଅଛନ୍ତି ଯାହାର ମୂଲ୍ୟ ନଥାଏ କାରଣ ସେହି ପ୍ରକାର ପଶୁ କାହାରିଙ୍କ ମଧ୍ୟ କଥା ଶୁଣିବାକୁ ଇଚ୍ଛା କରିନଥାନ୍ତି ଓ ସେହି ପ୍ରକାର ପଶୁ ଜାତି ଲୋକଙ୍କୁ ମଧ୍ୟ କ୍ଷତି ପହଞ୍ଚାଇଥାନ୍ତି ଓ ସେହିମାନେ କାହାର ମଧ୍ୟ କଥାବାର୍ତ୍ତା ଶୁଣିବାକୁ ଇଚ୍ଛା ନଥାନ୍ତି ଲୋକଙ୍କ ମଧ୍ୟରେ ସେମାନେ ବହୁତ ପ୍ରକାର କ୍ଷତିକାରକ କରିଥାନ୍ତି ଯଦି ଭଲ ପଶୁଟିଏ ହୋଇଥାଏ ତେବେ ତା'ହେଲେ ସିଏ ତା'ର ସବୁପ୍ରକାର କାମ କରିଥାଏ ଯାହା ଗୋଟିଏ ମଣିଷ ତାକୁ ଶିଖାଇଥାଏ ଓ ସେହି ପ୍ରକାର ହିଁ ସେ ଭଲ କାମ କରିଥାଏ ଯଦି କିଛି ପଶୁକୁ ଆମେ ଭଲ ଜାତିରେ ଚିହ୍ନଟ କରିବାକୁ ହେଲେ ଆମେ ଗୋଟିଏ ଯାହାକୁ ଆମେ ପଶୁ ଜାତିଙ୍କର ଡାକ୍ତର ବୋଲି କହିଥାଉ ତାଙ୍କୁ ସେହି ପ୍ରଜାତିର ଜାତିଙ୍କ ଠାରୁ ଆମେ ତାକୁ ଭଲ ଭାବରେ କେମିତି ଚିହ୍ନଟ କରିପାରିବା ତାହା ଆମେ ଜାଣିବାକୁ ପାଇବା କାରଣ ଆଜିକାଲି ସେହି ପ୍ରକାର ଭଲ ଜାତିର ପଶୁ ମଧ୍ୟ ମିଳିପାରୁନାହାନ୍ତି କାରଣ ଭଲ ଜାତିର ପଶୁକୁ ଚିହ୍ନଟ କରିବାକୁ ହେଲେ ଆମେ ତା'ର ଭଲ ପ୍ରକାର ସେବା ମଧ୍ୟ କରି ତା'ର ସବୁପ୍ରକାର କାମ ମଧ୍ୟ ସେ କେମିତି କାମ କରୁଛି ଓ ସେ ଲୋକଙ୍କ ସହିତ କେମିତି ମିଶିପାରୁଛିି ସେଇ ପ୍ରକାର କାମକୁ ମଧ୍ୟ ଆମେ ଜାଣିବା କହିବା କାରଣ ଗୋଟିଏ ପଶୁ ଜାତି ହେଲେ ବି ସେ ଗୋଟିଏ ମଣିଷ ପରିକା କାମ କରିଥାଏ ଓ ଲୋକଙ୍କ ସହିତ ବହୁତ ଭଲ ଭାବରେ ମିଶିକି ରହିଥାଏ